ସେଇଟାର ମୂଲ୍ୟ ଥିଲା ତିନିହଜାର ମଧ୍ୟ ମୋତେ ମଧ୍ୟ ସେଇଟା ବହୁତ ପସନ୍ଦ ଆସିଥିଲା ମୁଁ ତାକୁ ଆଣିକି ଘରକୁ ବହୁତ ଖୁସିରେ ଆଣିକି ତାକୁ ବ୍ୟବହାର ଯେବେ କଲି ସେ ବହୁତ ବଢ଼ିଆ ଭାବରେ ଚାଲିଲା ମୁଁ ସକାଳେ ରୋଷେଇ କରେ ଦ୍ୱିପହରେ ରୋଷେଇ କରେ ରାତି ରୋଷେଇ ମଧ୍ୟ ସେଥିରେ କରେ

ବହୁତ କାମରେ ଆସିବ ଏବଂ ଆମେ ଭଲ ଭାବରେ ରୋଷେଇ କରିପାରିବୁ ଏବଂ ପରିବାର ବିପଦ ମୁଖରେ ପଡ଼ିବ ନାହିଁ